ରାଜା ମାନେ ଆଗରୁ ଏବେ ତ ବହୁତ ମାନେ ଆଗରୁ ବହୁତ ରାଜାମାନେ ଥାନ୍ତି ସେମାନେ ବହୁତ ଲୋକମାନଙ୍କୁ ଶାସନ କରୁଥାନ୍ତି ଲୋକମାନେ ତାଙ୍କ ପାଖରେ କିଛି ଅନୁମତି ନ ନେଇ କୌଣସି କାର୍ଯ୍ୟ କରି ପାରୁନଥାନ୍ତି ଲୋକମାନେ ବି ଯେ କୌଣସି କାର୍ଯ୍ୟ କରନ୍ତୁ ରାଜାଙ୍କ ଅନୁମତି ବିନା କିଛି କାର୍ଯ୍ୟ କରିପାରନ୍ତିନି ରାଜା ବହୁତ ଗୋଟେ ମାନେ ଗୋଟେ ବଙ୍ଗଳା ତିଆରି କରି ଲୋକମାନଙ୍କୁ ସେହି ଖଟାଇଥାନ୍ତି ସେମାନଙ୍କର ବହୁତ କଷ୍ଟ ହୋଇଥାଏ ସେମାନେ ବହୁତ କଷ୍ଟ କରିକି ବି ସେମାନଙ୍କର ସ୍ୱାଧୀନ କିଛି ଥିଲାନି ବହୁତ ଲୋକମାନେ କଷ୍ଟ ପାଉଥାନ୍ତି ରାଜା ଲୋକମାନଙ୍କର ବହୁତ କଷ୍ଟ କରିଥାନ୍ତି ଲୋକମାନେ ଯେ କୌଣସି ଚାଷ କରୁଥାନ୍ତି ରାଜାଙ୍କ ଅନୁମତି ଅନୁମତି ବିନା ରାଜାଙ୍କ ଅନୁମତି ବିନା ସେମାନେ କୌଣସି କାର୍ଯ୍ୟ କରିପାରୁନଥାନ୍ତି ସେମାନେ ଯେ କୌଣସି ଚାଷ କରିଲେ ଧାନ ହଉ ଯେ କୌଣସି ଗହମ ହଉ ଯେ କୌଣସି ଚାଷ କରିଲେ ରାଜାମାନେ ତାଙ୍କ ସୈନ୍ୟମାନଙ୍କୁ ପଠାଉଥାନ୍ତି ଯେ ଯାଅ ସେ ଇଏ ତାଙ୍କର ଫସଲ ଘେନି ଆସ ଯେ କୌଣସି କାର୍ଯ୍ୟ କରିଥାନ୍ତି ବହୁତ କଷ୍ଟ ପାଇଥାନ୍ତି ଲୋକମାନେ ସେ ଲୋକମାନେ ବହୁତ କଷ୍ଟ ପାଇଥାନ୍ତି ସେମାନଙ୍କର କିଛି କର୍ତ୍ତବ୍ୟ ଥାଏ ଯେ ଆମେ ଏଭଳି ଚାଷ କରିଛୁ ପରିବାର ପୋଷଣ କରିବୁ ସେତିକି ବି ରାଜା କରିବା ପାଇଁ ଦିଅନ୍ତିନି ତାଙ୍କର ବିନା ଅନୁମତି ବିନା ସେମାନେ ତାଙ୍କର ଘର ପାଖରେ କିଛି ଚାଷ କିମ୍ବା ଯେ କୌଣସି କାର୍ଯ୍ୟ କିଛି କରିପାରୁନଥାନ୍ତି ରାଜା ଆଗରୁ ବହୁତ କଷ୍ଟ ଦେଇଥାନ୍ତି ଲୋକମାନଙ୍କୁ ସେମାନେ ବହୁତ ରାଜାଙ୍କର ସୁବିଧା କରି ମଧ୍ୟ ସେମାନେ ନିଜେ ସୁବିଧାରେ ପଡ଼ି ମାନେ ଅସୁବିଧାରେ ପଡ଼ିଥାନ୍ତି